ଗୋବର ପାଣି କାହିଁକି ପ୍ରବେଶ ଦ୍ୱାରରେ ସିଞ୍ଚନ କରାଯାଏ ସେଇ ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁଛି ପାଣିରେ ଗୋବର ମିଶାଇ ସିଞ୍ଚନ ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ହୋଇଥାଏ ଉଦୟ ପରେ ଯଦି ଗୋବର ପାଣି ସିଞ୍ଚନ କରାଯାଏ ତେବେ ଆମର ଓଡ଼ିଆ ସଂସ୍କୃତି ଓଡ଼ିଆ ଧର୍ମ ଉପରେ ବହୁତ ଅପରାଧ ବୋଲି ମୁନି ଋଷିମାନେ କହିଥାନ୍ତି ଏଣୁ ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ଆମର ପ୍ରବେଶ ଦ୍ୱାରକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଆମ ପରିବାରର ଲୋକମାନଙ୍କର ମଙ୍ଗଳ ପାଇଁ ଲୋକେ ପ୍ରଥମ ଗୋବର ପାଣି ସିଞ୍ଚନ କରିଥାନ୍ତି ଏହି ସିଞ୍ଚନ କରିବା ଦ୍ୱାରା ତାଙ୍କ ପରିବାର ପିଲାଛୁଆ ବୃଦ୍ଧ ବୃଦ୍ଧା ବୃଦ୍ଧମାନଙ୍କର କୌଣସି ଧର୍ମ ଉପରେ ଆଂଚ୍ ଆସେ ନାହିଁ ଯଦି ସୂର୍ଯ୍ୟ ଉଦୟ ହେଲା ପରେ କରାଯାଏ ତାହେଲେ ଆମକୁ ଗୋ ହତ୍ୟା ଭଳି ବି ଅପରାଧ ଦଣ୍ଡ ଭୋଗ କରିବା ପାଇଁ ପଡ଼େ ଏଣୁ ଆମର ଗୁରୁତ୍ୱର ଗୁରୁତ୍ୱର ଅପରାଧକୁ ନିଜ ଆତ୍ମାକୁ ଆବିର୍ଭାବ ନ କରେ ତା ପୂର୍ବରୁ କଲେ ଆମର ପରିବାର ସହିତ ସମସ୍ତଙ୍କର ମଙ୍ଗଳ କାମନା ହୋଇଥାଏ